ମୋତେ ସମୁଦ୍ର ପାଖରେ ବୁଲିବା ପାଇଁ ଭଲ ଲାଗେ ସମୁଦ୍ର ପାଖରେ ଥିବା ଘଞ୍ଚ ଜଙ୍ଗଲ ପାହାଡ଼ ଆଉ ସେଥିରେ ପାଣି ଢେଉ ମାରୁଥିବା ମାଛ ଡେଉଁଥିବା ସେଇଆକୁ ଦେଖିବା ପାଇଁ ଭଲ ଲାଗେ ସମୁଦ୍ର ପାଖରେ ଲାଲି କଙ୍କଡ଼ା ସେମାନଙ୍କୁ ଧରିବା ପାଇଁ ଭଲ ଲାଗେ ଆଉ ଗଛ ଲତା ଏମାନଙ୍କୁ ଦେଖିବା ପାଇଁ ଭଲ ଲାଗେ ପାହାଡ଼ରେ ଥିବା ଗଛ ଆଉ ପାହାଡ଼ ଉପରକୁ ଚଢ଼ିବାକୁ ଭଲ ଲାଗେ ପାହାଡ଼ରେ ଥିବା ପବନ ତା ଉପରେ ଚଢ଼ିକି ତା ଉପରେ ପବନ ବହୁତ ସୁନ୍ଦର ଲାଗେ ପାହାଡ଼ରେ ଫୁଲ ଫୁଟିଥିବ ସେମାନଙ୍କୁ ଦେଖିବା ପାଇଁ ଭଲ ଲାଗେ ସମୁଦ୍ର ପାଖରେ ଥିବା ବାଲି ସେଥିରେ ନାମ ଲେଖିବା ପାଇଁ ଭଲ ଲାଗେ ଆଉ ଘଞ୍ଚ ଜଙ୍ଗଲରେ ଫିଷ୍ଟ୍ କରିବା ପାଇଁ ଭଲ ଲାଗେ ଆଉ ହେଉଛି ବୁଲିବା ପାଇଁ ଭଲ ଲାଗେ ଗାଡ଼ିରେ ବହୁତ ଜାଗା ବୁଲିବା ପାଇଁ ଭଲ ଲାଗେ